ହ୍ୟାଲୋ କିଏ ସଦା ଭାଇ କହୁଥିଲେ ନା ଏଇ ଜାଣିପାରିଲେ ସନ୍ଦିପନ କହୁଥିଲି ଏ ଯେଉଁ ଗତ ବୁଧୁବାର ରାତିରେ ଯେଉଁ ଅର୍ଡ଼ର୍ କରିଥିଲି ଯେଉଁ ଖାଇବା ଯେଉଁ ନନ୍ ଭେଜ୍ ଥିଲା ଭାଇ ସେଟା ଘରଲୋକଙ୍କୁ ସମସ୍ତଙ୍କୁ ଭଲ ଲାଗିଲା ବହୁତ ଭଲ ହେଇଛି ଆଉ ସେମାନେ ଭାବିଛନ୍ତି କି ଏଥର ଏଥର ଯେତେବେଳେ ଫଙ୍କସନ୍ରେ ଖାଇବା ଅର୍ଡ଼ର୍ କରାହବ ଆପଣଙ୍କ ରେଷ୍ଟୁରାଣ୍ଟରୁ କରାହବ ଏଇ ଶନିବାର ଦିନ କାଲି ଶନିବାର ଦିନ ଫଙ୍କସନ୍ ଯେଉଁଟା ଅଛି ଘରେ ଗୋଟେ ଛୋଟିଆ ଫଙ୍କସନ୍ ରଖିଛନ୍ତି ସେଇ ଫଙ୍କସନ୍ରେ ଆପଣଙ୍କ ରେଷ୍ଟୁରାଣ୍ଟରୁ ଖାଇବା ଅର୍ଡ଼ର୍ କରିବେ ବୋଲି ଭାବିଛନ୍ତି ଏଇ ଆଉ ପୂର୍ବଥର ପୂର୍ବ ବୁଧବାର ଦିନ ଯେଉଁ ଖାଇବା ଅର୍ଡ଼ର୍ କରିଥିଲି ସେଇ ତାହାକୁ ଆଉ ଥରେ ଦେଇ ଦେବେ ଏଇ ଜାଗାଟା ଏଥର ବଡ଼ପଦନା ହାଉସ୍ ତଳ ସାହି ହାଉସ୍ ନମ୍ବର ଛୟାଳିଶରେ ଅର୍ଡ଼ର୍ଟେ ଦେଇ ଦିଅନ୍ତେ ଭଲ ହୁଅନ୍ତା ଆଉ ଉଇଥ୍ ଟିପ୍ସ ଆପଣଙ୍କ ଯେଉଁ ଲୋକ ଆସିବେ ତାଙ୍କୁ ଟିପ୍ସ ଦିଆହେବ ଆଉ କେତେ ଟଙ୍କା କ'ଣ ହବ ଭାଇ ଫୋନ ପେ'ରେ ପଠାଇ ଦେଲେ ହବ ନା କ୍ୟାସ୍ ନେବେ ଟିକେ କହିବେ ପଛରେ ଆଉ ହଉ ଭାଇ ମୁଁ ଆଉ ନହେଲେ କାଲିକୁ ଆଉ ଥରେ ଫୋନ କରିକି ଭଲ ସେ କହିଦେବି ଆଉ